ହେଲୋ ଭାଇ ଭାଇ ହୋଟେଲ୍ରୁ କହୁଛନ୍ତି ମୁଁ ହିମାଂଶୁ ମହନ୍ତ ସଂସାର ଗ୍ରାମରୁ କହୁଥିଲି ଆଉ ବଡ଼ ଧାରଣ କିଛି ଅର୍ଡ଼ର୍ କରିବାର ଥିଲା ସେହି ବିଷୟରେ କଥା ହେବାର ଥିଲା ତ ମୋର ନାନୀଙ୍କର ଗୋଟେ ବାର୍ଥ ଡ଼େ' ଅଛି ତ ସେଥିପାଇଁ ତିରିଶ ଜଣଙ୍କ ଖାଇବା ଏବଂ ଗୋଟେ କେକ୍ ଅର୍ଡ଼ର୍ କରିବାର ଥିଲା ତ ସେଥିଲାଗି ଫୋନ୍ କରିଥିଲୁ ତ ଆମେ ଶୁଣିଥିଲୁ ଆପଣଙ୍କ ଦୋକାନରେ ଡିସ୍କାଉଣ୍ଟ୍ ଟିକିଏ ମିଳେ ନା କି ସେଥିପାଇଁ ମିଳୁଛି ନା ନାହିଁ ସେଇଟା ପଚାରିବୁ ବୋଲି ଆଉ ମିଳୁଛି ଯଦି ଆମେ ବି ଅର୍ଡ଼ର୍ କରିବୁ ଆଉ ଏତିକି ଟା ଜିନିଷ ନେବୁ ଏତେ ଜିନିଷ କେକ୍ ସବୁ ଜିନିଷ ତିରିଶ ଜଣଙ୍କ ଖାଇବା ନେବୁ ଏ ଭିତରୁ କିଛି ଡିସ୍କାଉଣ୍ଟ୍ ମିଳିବ ସେଇଟା ବୋଲି ପଚାରୁଛେ ଏବଂ ଅର୍ଡ଼ର୍ କରିବୁ ମିଳିଥିଲେ ଭଲ ହେଇଥାନ୍ତା